ଓଡ଼ିଶାର ପ୍ରମୁଖ ସଙ୍ଗୀତ ଏବଂ ନୃତ୍ୟ ଉତ୍ସବ ହେଉଛି ଧଉଳି କଳିଙ୍ଗ ଉତ୍ସବ ଏବଂ କୋଣାର୍କ ଉତ୍ସବ ଅନ୍ୟତମ ଯାହା ଯାଜପୁର ଜିଲ୍ଲାରେ ସାତ ଦିନ ଧରିକି ଅନୁଷ୍ଠିତ ହୁଏ ଏବଂ ଏଠାରେ ବିଭିନ୍ନପ୍ରକାରର ଯାତ୍ରା ହୋଇଥାଏ ଏବଂ ନୃତ୍ୟ ବି ହୋଇଥାଏ ବିଭିନ୍ନ ଆଡ଼ୁ ଲୋକମାନେ ଆସି ଏଠାରେ ଯାତ୍ରା ଏବଂ ମହୋତ୍ସବ ଦେଖିଥାନ୍ତି ଯାହାଦ୍ୱାରା କି ଲୋକମାନେ ବହୁତ ଆନନ୍ଦିତ ଏବଂ ଉତ୍ସାହିତ ହୋଇଥାନ୍ତି ବ୍ୟବସାୟୀ ମାନେ ମଧ୍ୟ ଏଠାରେ ଆସି ବହୁପ୍ରକାରର ବ୍ୟବସାୟ କରିଥାନ୍ତି ଏହା ହେଉଛି ଓଡ଼ିଶାର ନୃତ୍ୟ ମହୋତ୍ସବ ଏବଂ କୋଣାର୍କ ମହୋତ୍ସବ